ଆମ ଓଡ଼ିଶାରେ ଓଡ଼ିଆ ଭାଷା ବହୁତ ଭଲ ଆଉ ବହୁତ ସୁନ୍ଦର ଭାଷା ଆମ ଓଡ଼ିଶାର ଭାଷା ଆମ ଇସକୁଲରେ ବି ପଢ଼ୁଛନ୍ତି ଓଡ଼ିଆ ଭାଷା ଆମେ ଏମିତି କରି ଶିଖିଛନ୍ତି ଓଡ଼ିଆ ଆମ ପୂର୍ବ ପୂର୍ବରୁ ଆଉ ଆମ ପୂର୍ବରୁ ଲୋକ ଅଛନ୍ତି ସେମାନେ ଓଡ଼ିଆ କଥା କହିଛନ୍ତି ସେଥିପାଇଁ ଆମେ ବି ସେ ଓଡ଼ିଆ ଶିଖିଛନ୍ତି ଆଉ ଇସକୁଲରେ ବି ଓଡ଼ିଆ ପଢ଼ାନ୍ତି ଟିଭିରେ ବି ଅଛି ଓଡ଼ିଆ ଯେମିତିକି ତରଙ୍ଗ ମ୍ୟୁଜିକ୍ ଓଟିଭି ଇଟିଭି ସବୁ ଚ୍ୟାନେଲ ଅଛି ସେମିତିକି ଆମେ ଶିଖିଛନ୍ତି ଏମିତି ଓଡ଼ିଆ ଆଉ ଇସକୁଲରେ ବି ପଢ଼ୁଛି ଓଡ଼ିଆ ଏମିତି କରି ଶିଖିଛନ୍ତି ଓଡ଼ିଆ ଓଡ଼ିଆ ଭାଷା ଆମ ରାଜ୍ୟ ଓଡ଼ିଆ ଓଡ଼ିଶା ବହୁତ ଭଲ ମୋତେ ଭଲ ଲାଗୁଛି ଏମିତି ଓଡ଼ିଆ ଭାଷା ଆମେ ଯାହା ବି ଯାଉଛନ୍ତି ଆମ ଭାଷାରେ କଥା ହେଉଛନ୍ତି ଓଡ଼ିଆ ଭାଷାରେ କଥା ହେଉଛନ୍ତି ଆମେ ଯାହା ବିି ଗଲେ ବି